ହଁ ମୋର ଗୋଟେ ପ୍ରିୟ ପୁସ୍ତକ ଅଛି ଯାହାର ନାମ ହେଉଛି ସାହିତ୍ୟ ଏବଂ ସେଇଥିରେ ଗୋଟେ ପାଠ ହେଉଛି ବୁଢ଼ା ଶଙ୍ଖାରି ବୁଢ଼ା ଶଙ୍ଖାରି ପଦ୍ଧତି ବାରମ୍ବାର ମୋତେ ବହୁତ ଭଲ ଲାଗୁଚି ବୁଢ଼ା ସଂଙ୍ଖାରି ଗୋଟେ ଗୋଟେ ବୃଦ୍ଧାଲୋକ ଥାଏ ଯାହା ସେ ବ୍ୟବସାୟ ସଂଖ୍ୟା ବିକି ବିକି ତା'ର ପେଟା ପୋଷୁଥାଏ ଶଙ୍ଖା ବିକି ବିକି ଖରା ବର୍ଷା ଖରାରେ ଶଙ୍ଖା ବିକି ବିକି କ୍ଲାନ୍ତ ହୋଇପଡ଼ିବାରୁ ଗୋଟିଏ ଘରର ପିଣ୍ଡାରେ ବସି ପଡ଼ିଥାଏ ସେ ବହୁତ ଥକି ପଡ଼ିଥାଏ ତେଣୁ ସିଏ ଶଙ୍ଖା ବିକିବା ପାଇଁ ଶଙ୍ଖା ନେବକି ଶଙ୍ଖା ନେବକି ବୋଲି ଡ଼ାକିଥିବାରୁ ସେ ଘରର ବହୁ ସନ୍ତାଣୀ ଆସିଥାନ୍ତି ଆଉ କ'ଣ କ'ଣ ଶଙ୍ଖା ଅଛି ବୋଲି ପଚାରିବାରୁ ସେ କହିଲେ ମାଆ ମୋତେ ପାଣି ଟିକିଏ ମିଳିବକି ତାପରେ ସାନ୍ତାଣୀ ଯାଇ ପାଣି ଆଣି ଦେଇଥିଲା ଏବଂ ବୋହୁ ସାନ୍ତାଣୀକୁ ଡ଼ାକି ଆଣିଥିଲା ଶଙ୍ଖା ଆଣିବା ପାଇଁ ବୋହୁ ସାନ୍ତାଣୀ ଆସି କହିଲା କ'ଣ କ'ଣ ଶଙ୍ଖା ରଖିଛ ବୋହୁ ସାନ୍ତାଣୀ ଶଙ୍ଖା ଯେଉଁ ଶଙ୍ଖା ଚାହୁଁଥିଲା ସେ ଶଙ୍ଖା ନଥିଲା ବୁଢ଼ା ପାଖରେ ବୁଢ଼ା ତ ସେଇ ବୋହୁକୁ ଦେଖି ନିଜ ମାଆ ପରି ଭାବୁଥିଲା ଶଙ୍ଖା ପିନ୍ଧିବା ତା ବହୁ ସନ୍ତାଣୀ ଲାଜ କରୁଥିବାରୁ ସେ କହିଲେ କିନ୍ତୁ ମୁଁ ତମ ପୁଅ ବୟସର ମୋତେ ଲାଜ କରଛୁ ମାଆ ପୁଅ କ'ଣ ମାଆ କ'ଣ ପୁଅ ପାଖରେ ଏମିତି ଲାଜ କରେ ମୁଁ ତ ପୁଅ ବୟସର କହିଥିଲା ବୋହୁକୁ ଆସମାନ ତାରା ସଂଖ୍ୟା ରଜରେ ରଜ ସଂକ୍ରାନ୍ତିରେ ଦରକାର ଥିଲା ରଜ ସଂକ୍ରାନ୍ତିରେ ଆସମାନ ତାରା ଶଙ୍ଖା ଆଣିଦବା ପାଇଁ ବହୁତ ବୁଢ଼ା ବୃଦ୍ଧା ବ୍ୟକ୍ତିଟିି ବହୁତ ଚେଷ୍ଟା କରିଥିଲା ତା'ର ଦେହ ବହୁତ ଖରାପ ଥିଲା ସତ୍ୱେ ମଧ୍ୟ ସେ ବହୁତ କଷ୍ଟରେ ସେ ଆସମାନ ତାରା ଶଙ୍ଖା ତିଆରି କରିଥିଲା ଆଉ ତାକୁ ଶଙ୍ଖା ଦବା ପରେ ଦେଖିଲା ଯେ ତା ମାଆଟି ବିଧବା ହୋଇସାରିଥିଲା ବିଧବା ଦେଖି ରୂପ ଦେଖି ମୁଁ ମରି ଗଲିନି କାହିଁକି